ସାତ ପାଞ୍ଚ ଦୁଇ ହଜାରେ ଏକ ଦଶ ସାତ ଦୁଇ ହଜାରେ ତିନି ନଅ ତିନି ଦୁଇ ହଜାର ଦଶ ଛଅ ବାର ଦୁଇ ହଜାରେ ବାଇଶ ପନ୍ଦର ଦଶ ଦୁଇ ହଜାରେ ଚବିଶି